ଆମ ବଗିଚାରେ ନଡ଼ିଆଗଛ ଲଗେଇଛୁ କଦଳୀଗଛ ଲଗେଇଛୁ ପିଜୁଳିଗଛ ଲଗେଇଛୁ ଆଉ ଡ଼ାଳିମ୍ବଗଛ ଲଗେଇଛୁ ଆମ୍ବଗଛ ଲଗେଇଛୁ ଆଉ ତାକୁମାନେ ତା ଭି ଚାରିକର ତାକୁ ମାନେ ଟିକେ ଖୋଲିଦେଇ ମାନେ ଖୁସେଇ ଦେଇକି ତାକୁ ସାର ଦଉଛୁ ଖତ ଦଉଛୁ ଆଉ ପାଣି ବି ଦଉଛୁ ସଖାଳୁ ସନ୍ଧ୍ୟାବେଳେ ପାଣି ବି ଦେଉଁ ତାକୁ ତା ଚାରିପଟେ ପତ୍ରଫତ୍ର ପଡ଼ିଥିଲେ ଘାସଫାଶ ପଡ଼ିଥିଲେ ତାକୁଟିକେ ବି ଓପାଡ଼ି ଦେଉଁ ଓପାଡ଼ି ତାକୁ ପରିସ୍କାର ରଖିଲେ ଗଛଗୁରା ମାନେ ଭଲ ରହିବ ମାନେ ପରିସ୍କାର ରହିବ ଗଛଗୁରା ବି ମାନେ ଭଲ ଦେଖାଯିବ ବଗିଚାଟା ବି ଭଲ ଦେଖାଯିବ ସଫାସୁତୁରା ହେଲେ ଭଲ ଦେଖାହେନେ ବି ଆମକୁ ଭଲ ଲାଗିବ ଆଉ ସେ ଗଛଗୁରାବି ଯେଉଁ ସବୁବେଳେ ପାଇଁ ପାଣିଫାଣି ସଖାଳେ ସନ୍ଧ୍ୟାବେଳେ ଦୁଇ ଟାଇମ ପାଣି ଦଉଛୁ ତାକୁ ଟିକେ ଯତ୍ନ ରଖୁଛୁ ଯତ୍ନ ରଖି ରଖିଲେ ସିନା ଗଛମାନେ ଯେମିତି ଆମେ ଯେମିତି ଛୋଟଛୁଆ ମାନଙ୍କୁ ଯେମିତି ବଢ଼ଉଛନ୍ତି ସେମିତି ହେଲା ଗଛକୁ ଗଛହେଲା ଆମର ଗଛ ଲଗାଇଲେ ଆମକୁ ଭଲ ଲାଗେ ଗଛ ଯେତେ ମାନେ ବଢ଼ିବ ଆମକୁ ବି ଭଲ ଲାଗିବ ମାନେ ଗ ବଢ଼ିଲେ ସିନା ମାନେ ସେ ଗଛର ଫଳ ହବ ହେନେ ସେଥିପାଇଁ ଆମେ ଗଛ ଗୁରାକୁ ମାନେ ଲଗେଇତେ ଭାରି ଭଲ ଲାଗେ ଆଉ ଆମ ବଗିଚା ବି ଚାରିପଟ ବାଡ଼ ବୁଜିଛୁ କାହିଁକି ନା ଗୋରୁଗାଈ ପଶିକି ଖାଇଦେବେ ନା ଆଉ ଚାରିପଟେ ବି ବାଡ଼ ବୁଜି ଦେଇଛୁ ଗଛ ମା ସୁରକ୍ଷା ପାଇଁ ସେ ଗଛମାନେ ସୁରକ୍ଷା ରହିଲେ ଆମେ ବି ଆମକୁ ବହୁତ ଖୁସି ଲାଗେ ଆଉ ମାନେ ପ୍ରତିଦିନି ସଖାଳେ ସନ୍ଧ୍ୟାବେଳେ ପ୍ରତିଦିନି ଆମେ ପାଣି ଦେଉ ଗଛରେ ମାନେ ପାଣି ଦେନେ ସେ ଟିକେ ବଢ଼ିବ ଆଉ ତାପରେ ବି ସାର ବି ଦେଉଁ ଆଉ ଖତ ବି ଯେଉଁ ଧର ଗୋବର ସେଇଟା ଗୋବର ବି ଦେଉଁ ଆଉ